ହ୍ୟାଲୋ ମ୍ୟାଡ଼ାମ ନମସ୍କାର ହଁ ମ୍ୟାଡ଼ାମ ମୁଁ ସତ୍ୟନାରାୟଣ ଗୁପ୍ତା କହୁଥିଲି ଆପଣଙ୍କ ଗାଁ ପଞ୍ଚାୟତରୁ ହଁ ମ୍ୟାଡ଼ାମ ଆଉ କ'ଣ ଆମ ପଞ୍ଚାୟତର ମ୍ୟାମ ରାସ୍ତାଟା ତ ଠିକ ନାହିଁ କାମ ତ ହୋଇପାରିଲାନି ଏ ପର୍ଯ୍ୟନ୍ତ ସଦାବେଳେ ଖାଲି ଖାଲ ଢିପ ରାସ୍ତା ମେଟାଲ୍ ପଡ଼ିକି ଅଛି ଆପଣ ଟିକେ କ'ଣ ଏହିଟା କରିଥିଲେ ସିନା ମ୍ୟାମ ହୋଇଥାନ୍ତା ଟିକେ ମ୍ୟାମ ଆମେ ମ୍ୟାଡ଼ାମ ଏଥର ତ ଗଲାଥର ଆମେ ସବୁ ମିଳିମିଶି ଯାଇଥିଲୁ ଆପଣ ତ ଜାଣିନାହାନ୍ତି ନାହିଁ ନାହିଁ ଆପଣ ଜାଣିନାହାନ୍ତି ବୋଧେ ଗଲା ଥର ଆମେ ସବୁ ଯାଇଥିଲୁ ନା ଆମର ଯେତିକି ଆମେ ସବୁ ଗାଁ ସାଥି ମିଳିମିଶି ଆମେ ସବୁ ଯାଇଥିଲୁ ବିଡ଼ିଓଙ୍କ ସହ ଦେଖାବି କରିଥିଲୁ କାହିଁ ସେତ କିଛି କହିଲେନି ସେହିଟା ତ ମ୍ୟାମ ସଦାବେଳେ ମୁଁ ଆପଣ ସେମିତି କହୁଛନ୍ତି କିନ୍ତୁ କାହିଁ ମ୍ୟାଡ଼ାମ ଏ ବର୍ଷ ଟିକେ କ'ଣ କରନ୍ତୁ ଲଗାନ୍ତୁ ଟିକେ

ଆଚ୍ଛା ଆଚ୍ଛା ମ୍ୟାମ ୟା କାମଟା କେବେଠୁ ଆରମ୍ଭ ହେବ ତା'ହେଲେ ହଁ ମ୍ୟାଡ଼ାମ ଏ ରାସ୍ତାଟା ଯେଉଁ ପିଚୁ ପାଇଁ ହୋଇଛି ସେହିଟା ବି ଟିକେ କରିଦିଅନ୍ତୁ ଯାହାଫଳରେ ଜିନିଷପତ୍ର ବି ଆମର ନେବା ଆଣିବାରେ ବହୁତ ଅସୁବିଧା ହେଉଛି ହେଉ ମ୍ୟାଡ଼ାମ ହେଉ ଠିକ ଅଛି ମ୍ୟାଡ଼ାମ ରଖିଲି ତା'ହେଲେ ମ୍ୟାଡ଼ାମ